ହଁ ହଁ ବା ଯାଇଥିଲି ଆଉ ଦେଖିଲି ସେ ଯୋଉ ଯାହାଜ ବଡ଼ ବଡ଼ ଯାହାଜ ସେ ଘର ସେ ପଥର ବନ୍ଧରେ ତ ଗଲାବେଳକୁ ଡ଼ର ମାଡ଼ୁଥାଏ ଆଉ କ'ଣ ସେ ଯାହାଜ କୋଇଲା ଆସି ଲୋଡ଼୍ ହେଉଛି ଅଲୋଡ଼ ହେଉଛି ଏତେ ଲୋକ ସେଠି କାମ କରୁଛନ୍ତି ପୋର୍ଟରେ ହୁ

ହୁଁ

ହଁ ବାକି ତ ସମୁଦ୍ର ତ ଦେଖିଲେ ଡ଼ର ମାଡ଼ୁଛି

ହୁଁ କେ ଯାଇ ସବୁ ଆଇଁଲ ବା ମୁଁ କ'ଣ ସେଇ ମୁଁ ବି ସେଇ ଶୁଖୁଆ ସବୁ ତ ଦେଖୁଛି ଆଉ ମୁଁ ତ ସବୁ ଦେଖୁଛି ସେ ଘରଦ୍ଵାର ଏଡ଼େ ଏଡ଼େ ଘର କେତେ ଗାଡ଼ି ସବୁ ଦେଖୁଛି ଆଉ କ'ଣ କରିବି ଦେଖି ଦେଖି ବୁଲି ବୁଲି ସବୁ ତ ଦେଖିଦେଖି ବୁଲି ବୁଲି ସବୁ ଦିନ ପଳେଇଲା ଆଉ କ'ଣ ଆଣିବି ଏଡ଼େ ବଡ଼ ସହର ଦେଖିଦେଖି ଗାଡ଼ି ଘର ଦେଖିକିନା କେ ଯାଇ ବୁଲିବୁ ବୁଲି ବୁଲି ଥକିଗଲୁ

ହଁ ତମେ ତ ରହିଲ ଆମେ ଆମେ ଗାଡ଼ି କରି ଗଲୁ ଗାଡ଼ି କରି ପଳେଇଆଇଲୁ ବୁଲିକି ଆଉ ତମେ ରହିଲ ଦେଖିଲ ସବୁ ଆମେ ବି ତ ଦେଖି ଦେଖି ରାତିରେ ଦଶଟାରେ ଆଇଲୁ ଦେଖିକି ସବୁ ହୁଁ

ହଁ ସବୁ ବୁଲିବାଲି ଦେଖିକି